ମୁଖ୍ୟତଃ ଆମ ଅଞ୍ଚଳରେ ବହୁତ ଭଲ କଲେଜ ଅଛି ମୁଖ୍ୟତଃ ଜଟଣି ମହାବିଦ୍ୟାଳୟ ଏବଂ ଖୋର୍ଦ୍ଧାରେ ଥିବା ପ୍ରାଣନାଥ ମହାବିଦ୍ୟାଳୟ ଏଠି ଲେକ୍ଚରମାନେ ଠିକ୍ ଟାଇମ୍ରେ ଆସି ପଢ଼ାପଢ଼ି କରନ୍ତି ଠିକ୍ ଟାଇମ୍ରେ କ୍ଲାସ୍ ବି ହୁଏ ଯେମିତି କ୍ଲାସ୍ ଟାଇମ୍ରେ ଷ୍ଟାର୍ଟ ହେବା ପୂର୍ବରୁ ସାର୍ମାନେ ଆସି ଏଠିକି ପହଞ୍ଚନ୍ତି ଏଇ ଉତ୍କଳ ମହାବିଦ୍ୟାଳୟ ହେଉ ଏ ଆମ ଅଞ୍ଚଳରେ ଥିବା ଯେତେ ବଡ଼ବଡ଼ ମହାବିଦ୍ୟାଳୟ ଅଛି ସେଠି ଠିକ୍ଠାକ୍ ପଢ଼ାପଢ଼ି ହେଉଛି ମୁଖ୍ୟତଃ ମୋ' ଭଉଣୀ ଜଟଣି ମହାବିଦ୍ୟାଳୟରେ ପାଠ ପଢ଼ୁଛି ସେଠି ଠିକ୍ ଟାଇମ୍ରେ କ୍ଲାସ୍ ହେଉଛି ଠିକ୍ ଟାଇମ୍ରେ ଠିକ୍ ଟାଇମ୍ରେ ସ୍ପୋର୍ଟସ୍ ଇଭେଣ୍ଟ ବି ହେଉଛି ଠିକ୍ ଟାଇମ୍ରେ ପଢ଼ାପଢ଼ି ଠିକ୍ ଟାଇମ୍ରେ ହେଉଛି ତା'ର ଏହି ସବୁ କଲେଜ ଯାଇକି ତା' ଲାଇଫ୍ରେ ବହୁତ ଇମ୍ପ୍ରୁଭ୍ ହେଲାଣି